ଆରେ ଭାଇ ଏ ରାସ୍ତାରେ ଗଲେ କେତେ ସମୟ ଲାଗିବ ଆଉ ଖୋର୍ଦ୍ଧାରେ ପହଞ୍ଚିବାକୁ କହିପାରିବନି ଆଚ୍ଛା ହଉ କ'ଣ କରିବା ଆଉ ମୋର ତ ତଣେ କାମ ଥିଲା ଟିକେ ହ ଅର୍ଜେଣ୍ଟ କାମଟା ଥିଲା ସେ ଲୋକ ପୁଣି ପଳେଇବ କି କ'ଣ କରିବ ପୁଣି ରିଟର୍ଣ୍ଣ କରିବାର ଅଛି ଭୁବନେଶ୍ୱର ପୁଣି ବସ୍ ପାଇବି କି ନାଇଁ ତମେ ତ ଛାଡ଼ିକିରି ପଳେଇଆସିବ କ'ଣ କରିବା ହଉ ଚାଲ ଦେଖିବା ଯାହା ହବ ଆଉ ଆଉ ଏ ଗାଁ ଗହଳି ରାସ୍ତା ଟିକେ ଦେଖିକିରି ଦେଖିକି ଟିକେ ଚଲାଅ କାଇଁନା ସ୍ପିଡ଼୍ ତ ଯାଇ ହବନି କ'ଣ କରିବା କୁହ